ନୟାଗଡ଼ ଜିଲ୍ଲାରେ ଜଳବାୟୁ ଅନିୟମିତତା ଦେଖାଦେଉଛି ଋତୁଗୁଡ଼ିକ ଏଠାରେ ଖରାଦିନେ ବର୍ଷା ବର୍ଷାଦିନେ ଶୀତ ଏବଂ ଶୀତଦିନେ ବର୍ଷା ଏହାର କୌଣସି ନିୟମିତ ପ୍ରଭାବ ପଡ଼ୁନାହିଁ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରତ୍ୟେକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେମାନେ ସେମାନଙ୍କର ଏହି ଅନିୟମିତତା ବର୍ଷା ସେମାନଙ୍କ କୃଷି ଉପରେ ଖୁବ୍ ପ୍ରଭାବ ପକାଉଛି ଜଳ ଅତ୍ୟନ୍ତ ଉପୋଯୋଗୀ କିନ୍ତୁ ଏହାର ବହୁଳ ହେଲେ ସୃଷ୍ଟିର ନାଶ ହୋଇଥାଏ ଏବଂ ଏହାର କମ୍ ହେଲେ ମଧ୍ୟ ସୃଷ୍ଟି ନାଶ ହୋଇଥାଏ କେତେବେଳେ ମରୁଡ଼ି ହେବା ହେତୁ କୃଷି କାର୍ଯ୍ୟରେ କ୍ଷତି ହେଉଛି ଏବଂ ବନ୍ୟା ହେବା ହେତୁ କୃଷିରେ କ୍ଷତି ହେଉଛି ଆମେ କୃଷି ଉପରେ ନିର୍ଭରଶୀଳ କିନ୍ତୁ ଏହା ହେବା ଦ୍ଵାରା ଆମେ ବହୁତ କ୍ଷତି କ୍ଷତି ସାଧନ ପାଉଛୁ